ରାତି ଥିଲା ଏକ୍ଟା ତିରିଶ ମିନିଟ ମୁଁ ଶୋଇପଡ଼ିଥାଏ ହଠାତ୍ ଯୋର୍ରେ ଶବ୍ଦ ହେଲା ମୋ' ନିଜ ମୋ' ନିଦ ଭାଙ୍ଗିଗଲା କଣ ହେଲା ବୋଲି ମୁଁ ଯେତେବେଳେ ବାହାରକୁ ଗଲି ଦେଖିଲି ରାସ୍ତାରେ ଗୋଟିଏ ବସ୍ ଅଟକି ଯାଇଛି ଦେଖିଲି ଯେ ବସ୍ରୁ ଖାଲି କିଛି କହୁଛି ମୋତେ ବଞ୍ଚାଅ କି କିଏ କହୁଛି ମୋତେ ପାଣିଦିଅ କିଏ କହୁଛି ମୋ' ଛୁଆ କୁଆଡ଼େ ଗଲା ସେତେବେଳେ ଚିତ୍କାର କରୁଥାନ୍ତି ମୁଁ ମୋ' ମନରେ ଭାବି ଏ ଏତେ ରାତିରେ କଣ କରିବି ବୋଲି ମୋ'ର ମୁଣ୍ଡ କାମ କଲାନି ମୁଁ ମନରେ ସାହସ ବାନ୍ଧି ଭାବିଲି ସମସ୍ତଙ୍କୁ ବଞ୍ଚାଇବାକୁ ପଡ଼ିବ ସେମିତି ବେଳେ ମୋ' ଭାଇକୁ ଡାକିଲି କହିଲି ଭାଇ ବସ୍ଟି ଓଲଟିଯାଇଛି ଚାଲ ସେମାନଙ୍କୁ ସେଠୁ ଉଦ୍ଧାର କରିବା ନ ହେଲେ ସବୁ ମରିଯିବେ ଆମେ ପଛକୁ ଗଲୁ ଦେଖିଲୁ ଯେ ପନ୍ଦର ଜଣଙ୍କର ଚେତା ନାହିଁ ଆଉ କିଏ ଆଉ କିଏ କହୁଛି ଭାଇ ମୋତେ ପାଣି ଦିଅ ତା'ପରେ ଜଣେ ପାଣି ଦେବା ପାଇଁ ନେଇଗଲେ ମୁଁ ପାଣି ନେଇ ଆସିଲି ଆଉ ପାଞ୍ଚଟି ଛୋଟ ଛୁଆ ଥିଲେ ତାକୁ ଆଗ ଦେଲୁ ତା'ପରେ ଦେଖିଲୁ ଯେ ଡ୍ରାଇଭର ମରିଯାଇଛି ଏବେ କିନ୍ତୁ ପରେ ଅବସ୍ଥା ଠିକ୍ ନାହିଁ ମୁଁ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କରିକି ଡାକିଲି ଏହି ସମୟରେ ବର୍ଷା ପ୍ରବଳ ହେଉଥାଏ ସେ ସମୟରେ ସମସ୍ତଙ୍କର ଚିତ୍କାର ଶୁଣି ଆଖିରୁ ଲୁହ ବାହାରି ଆସୁଥାଏ ଏହି ସମୟରେ ଗୋଟିଏ ମହିଳା ସିଟ୍ ତଳେ ଚାପି ହୋଇଯାଇଥାଏ ଆର୍ କହୁଥାଏ ମୋ' ପାଖକୁ ନେଇଯାଅ କହିଲା ସେ ପୁଅ ଧରିଲା ପରେ ମାଆର ଜୀବନ ଚାଲିଗଲା ସମସ୍ତଙ୍କୁ ଗୋଟିଏ ପରେ ଗୋଟିଏ ଉଦ୍ଧାର କଲୁ ସମସ୍ତଙ୍କୁ ପାଣି ବି ଯୋଗାଇଦେଲୁ ଗାଁରୁ ମଧ୍ୟ ଲୋକମାନେ ଆସିଲେ ତା ଆମକୁ ଉଦ୍ଧାର କରିବାର ସାହାଯ୍ୟ ବି କଲେ ଆଉ ଆହତମାନଙ୍କୁ ମେଡ଼ିକାଲ ନେଇଗଲେ ଆଉ ଡ୍ରାଇଭରଙ୍କୁ ମଧ୍ୟ ତା'ପରେ ପୋଲିସ ଗାଡ଼ି ଆସିଲା ଦେଖିଲା ଯେ ଡ୍ରାଇଭରର ମରଣ ଶରୀରକୁ ପୋଷ୍ଟମର୍ଟମ ପାଇଁ ନେବା ପାଇଁ କହିଲା ଏଠାରୁ ଶିଖିଲୁ ଯେ ଜଣେ ଯଦି ଅସୁବିଧାରେ ପଡ଼ୁଛି ଆମେ ତା'ପାଖରୁ ଦୂରେଇ ନ ଯାଇ ତାକୁ ସାହାଯ୍ୟ କରିବା ନା କାହିଁକି ନା ଜଣଙ୍କୁ ସାହାଯ୍ୟ ଯଦି କଲେ ଭଗବାନ ଆମପାଇଁ ଅଛନ୍ତି ସେଥିପାଇଁ ମୁଁ ସମାଜକୁ କହିବାକୁ ଜଣେ ଯଦି ଅସୁବିଧାରେ ପଡ଼ିଛି ଆମେ ଅସୁବିଧାରୁ ଉଠାଇ ଆଣିବା ଦରକାର ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କଲେ ଆମେ ଠିକ୍ ଭାବରେ ବଞ୍ଚିପାରିବା ଏହି ସମୟରେ ମୋତେ ଭୟ ଲାଗୁଥିଲା ଯୋର ଡର ମାଡ଼ୁଥିଲା କାରଣ ମୁଁ ଏବେ ଏମିତି ଲାଗୁଥିଲା ଘଟଣା ଦୁର୍ଘଟଣା ମୋ ଆଖି ସାମ୍ନାରେ ଦେଖି ନଥିଲି ଏଠାରୁ ଆମେ ଶିକ୍ଷା କଲୁ ଯେ ଦ୍ରୁତ ଗତିରେ ଗାଡ଼ି ଚଲାଇଲେ ଦୁର୍ଘଟଣା ଘଟିଯାଏ ଯାହାଦ୍ୱାରା ନିଜର କ୍ଷତି ହେବା ସହିତ ଲୋକମାନଙ୍କର କ୍ଷତି ହୋଇଥାଏ ତେଣୁ ଆମେ ସବୁବେଳେ ଧିରେ ଧିରେ ଗାଡ଼ି ଚଲାଇବା ଦରକାର